ହ୍ୟାଲୋ କ୍ୟାବ୍ ଏଜେନ୍ସିରୁ କହୁଥିଲେ ତ ମୁଁ କବିତା ସାମନ୍ତରାୟ ରାଜନଗରରୁ କହୁଥିଲି ମୁଁ ଅନଲାଇନରେ ଅଟୋ ବୁକ୍ କରିଥିଲି ରାଜନଗରରୁ ରଣପୁର ଯିବାକୁ ତ ଏପର୍ଯ୍ୟନ୍ତ ହେଲାଣି ଆସିଲେନି ଯେ ଆପଣ ଟିକେ କଲ୍ କରିକି ବୁଝନ୍ତୁ ଯଦି ଜଲଦି ଆସିବେ ତ ଭଲ କଥା ନହେଲେ ନାଇଁ ଆପଣ କ୍ୟାନସଲ୍ କରିଦିଅନ୍ତୁ ମୁଁ ଆଉ କେଉଁ ଅଟୋ ନେଇକି ଚାଲିଯିବି